ତମର କାଠ ଗୋଦାମ ଅଛି ନା ଗଜପତିରେ କାଠ ମିଲ୍ ଆରୁ ରେଟ୍ ସବୁ କେତେ ହଁ ମୁଁ ଟିକିଏ ଦରକାର ଥିଲା ଟିକେ ବନାବନି କରିଥାନ୍ତି ତ ସିଏ ଖଟ ଫଟ ଗୁଡ଼ାକ ଗୁଡ଼ାକ ସେଇପାଇଁ ଆଚ୍ଛା ଆଉ ଶସ୍ତା କରିବନି ମୁଁ କହିଲି ଆଉ ଟିକେ ଶସ୍ତା କରିବନି ହଉ କେବେ ଯିବି ଟିକେ କେତେବେଳେ ଦେଖିକି ଆସିବି ମୋର ଟିକେ ଦରକାର ଥିଲା ନା ସେ ଟିକେ କାଠ ଟିକେ ଆଡ଼ୁ ଦରକାର ଥିଲା ସେଇଥିପାଇଁ ମୁଁ କହୁଥିଲି ହେଲା ସେଇପାଇଁ ମୁଁ କହୁଥିଲି ଏ ଆଉ ସବୁ କ'ଣ କେମିତି ରେଟ୍ ଅଛି କାଠର ରେଟ୍ ସବୁ ସମାନ ନାହିଁନା ଆଚ୍ଛା ହଉ ହଉ ହଉ ମୁଁ ତମ ସ ମିଲ୍ ଯିବି ଗଜପତି ଗଲେ ମୁଁ ସେଇଠୁ କାଠ ପାଠ ଟିକେ ଆଣିବି ହେଲା ଆଉ ରେଟ୍ ଟିକିେ କ'ଣ କରିବ କମା କମି କରିବ ଆଉ କହିଲେ ଟିକେ ମୁଁ ସବୁବେଳେ ନବା ଟିକେ ନିଅନ୍ତି ଆଉ ହୁଁ ଆଚ୍ଛା ହଉ ହଉ ହଉ ଆଉ ଯିବି କେତେବେଳେ ଆଉ ଆଉ ଆଉ ସବୁ କାଠ ସବୁବେଳେ ସବୁ ଥାଏ ତ କାଠ ସବୁବେଳେ ଥାଏ ତ ଷ୍ଟକ୍ ଥାଏ ତ ହଉ ହଉ ହଉ ମୁଁ ଗଲେ କହିବି ଦେଖା କରିକି କହିବି ଆଉ ରହିଲି ଖଟ ପଲଙ୍ଗ ସବୁ ପାଇଁ ଦରକାର ହେଲା ହଉ ହଉ ରହିଲି